କି ଫୁଲ ଦରକାର ଗେଣ୍ଡୁ ଫୁଲ ହେଲା ହଜାରେ ଟଙ୍କା କେତେ ଶହେ ପିସ୍କୁ ଶହେ ପିସ୍କୁ ହଜାରେ ଗେଣ୍ଡୁ ମନ୍ଦାର ହେଲା ଦୁଇ ହଜାର ରଜନୀଗନ୍ଧା ହେଲା ଅଢ଼େଇ ହଜାର ଆଉ କି ଦରକାର ପଦ୍ମ ଫୁଲ ତିନି ହଜାର ପଚାଶ ଟଙ୍କା ଲେଖା କମିବ ହଁ ପଇଁତିରିଶି ଟଙ୍କା ହେଲେ ବି ଅଢ଼େଇ ଶହ ଟଙ୍କା ହେବ ନା ଆଉ ତୁମେ କେତେ କମ୍ ଚାହୁଁଛ ଆଠଶହ ହେବନି ଯଦି ହେବ ତ ନଅଶହ ହେବ

କେତେ ଥର ହିସାବ ହେଲେ ହେଲା ଆଉ ଫୁଲ ଫୁଲ ତାଜା ରହିବ ପୁରା ହଁ ସେଇ ଗୋଟେ ରେଟ୍ ଅଛି ମୁଁ ତ ଦେବି ସବୁ କହିଲି ଆଉ